ହ୍ୟାଲୋ ଆଜ୍ଞା ଗୁଡ଼ ଇଭିନିଂ ମୁଁ ଆଜ୍ଞା ବାହାରୁ ଆସିଥିଲି ଆପଣଙ୍କ ଲଜ୍ରେ ଆପଣଙ୍କ ହୋଟେଲ୍ରେ ରୁମ୍ ମିଳିବ ନା ହଁ ହ ହଉ ହଉ ଅ ହଁ ହଁ ମାନେ ପରଫେକ୍ଟ ରେଟ୍ ଲାଗୁଛି ତ ଆଜ୍ଞା ଆଉ ରୁମ୍ କେମିତି କମ୍ଫର୍ଟେବୁଲ ରୁମ୍ ତ ହଁ ଆଚ୍ଛା ଏ ଏ ସି ଏ ସି କେତେ କ'ଣ ଲାଗୁଛି ଆଜ୍ଞା ଯେନ ସବୁ ପନ୍ଦରଶହ ପଡ଼ିବ ନା ଅ ହୋ ଆଉ ଅ ହ ଖାଇବାର ଯାହା ଅର୍ଡ଼ର୍ କଲେ ବି ଖାଇବା ଟାଇମ୍ରେ ମିଳିଯାଉଛି ନାଇଁ କି ଅ ହଉ ସର୍ଭିସ୍ ଠିକ୍ ଦଉଛନ୍ତି ନାଇଁ କି ହଉ ନା ହଁ ତ ଆଜ୍ଞା ହୋଟେଲ୍ର ନାଁ କ'ଣ ଆଜ୍ଞା ହୋଟେଲ୍ର ନାଁ କ'ଣ ଆଜ୍ଞା ଓପାହାର ପ୍ଲେସ୍ ନାଇ କି ହ ଯଦି ଯଦି ଆପଣଙ୍କର ସବୁ ଜିନିଷଟା ସାଟିସ୍ଫାଏ ଅଛି ତା'ହେଲେ ମୁଁ ବୁକିଂ କରିବା ପାଇଁ ଚାହୁଁଛି ହଁ ତ ହଁ ମୁଁ ଏବେ ଏବେ ହିଁ ବୁକିଂ କରିଦଉଛି ଆଜ୍ଞା ମୋ ରୁମ୍ ଗୋଟେ ବୁକିଂ କରିଦେଇଥାନ୍ତୁ ଆଉ ହଁ ଆଉ କ'ଣ ହଉ ସର୍ଭିସ୍ ହଉ ହଉ ତ ଆପଣଙ୍କର ମୋ କିହିବା କଥା ଆପଣଙ୍କ ଡକ୍ୟୁମେଣ୍ଟସ କ'ଣ କ'ଣ ଲାଗୁଛି ଆଜ୍ଞା କ'ଣ କ'ଣ ଦେବାକୁ ପଡ଼ିବ ଅ ହଉ ହଉ ହଉ ଠିକ୍ ଅଛି ଆଜ୍ଞା ଏବେ ତା'ହେଲେ ଆପଣଙ୍କୁ ପଠାଇ ଦଉଛି ଡକ୍ୟୁମେଣ୍ଟସ ଆପଣ ମୋର ରୁମ୍ ବୁକିଂ କରିଦିଅନ୍ତୁ ଆଉ ଓକେ ଓକେ